ସାର୍ ଛଅ ପାଞ୍ଚ ଦୁଇହଜାର ତେଇସିରେ ଅର୍ଡର ବାତିଲ୍ ହୋଇଥିଲା ଏଣୁ ମୁଁ ବିକ୍ରେତାଙ୍କ ସହ ଯୋଗାଯୋଗ କରିଥିଲି ମୋତେ ଦୁଇ ତିନିଦିନ ମଧ୍ୟରେ ଫେରସ୍ତ ହେବ ବୋଲି କହିଥିଲେ ମୁଁ ବହୁତ ଥର ବିକ୍ରେତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛି କିନ୍ତୁ କୌଣସି ଯୋଗାଯୋଗ ହୋଇପାରିଲା ନାହିଁ ଅଦ୍ୟ ତା ଏଗାର ପାଞ୍ଚ ଦୁଇହଜାର ତେଇଶ ରିଖ ହେଲାଣି କୌଣସି ଫେରସ୍ତ ଟଙ୍କା ପାଇପାରିଲି ନାହିଁ ଏଥି ନିମନ୍ତେ ମୁଁ ବିନୀତ ଅନୁରୋଧ କରୁଅଛି ଯେ ଏହାର କାରଣ ଜଣାଇ ମୋତେ ମୋ' ଟଙ୍କା ଫେରସ୍ତ କରାଯାଉ